କୁନା ଦା କେନ୍ତା ନାଇଁ ଆସିବାର୍ ତମେ ଜଲ୍ଦି ହଁ ଟିକେ ଜଲ୍ଦି ଟିକେ ଆସ କାଣାକି ମୋର ସାଙ୍ଗ୍ର ତା'ର ମାଆ ଓ ବାପା ସେମାନେ ସମ୍ବଲପୁର ସେମାନେ ଅଛନ୍ ଆସିଲେଟିକେ ଆମେଟିକେ ତାକୁଟିକେ ଆଣି ଜିମା ଟିକେ ହଁ କାଣାକି ସେମାନେ ଆମର ବରଗଡ଼କେ ଆଇମୁ ବୋଲୁଚନ୍ ଯେନ୍ଟା କି ତାଙ୍କର ଯେନୁ ତାମାନେ ତ ସେମାନେ ସେନ୍କେ ଆଇମୁ ବୋଲୁଛନ୍ ଏହାଦେ ସେ ତାଙ୍କର ବାବୁକେ ସେନ କାମ କରୁସନ୍ ତ ସେମାନେ ସେନ୍ ରହେସନ୍ ଆଉ ସେଥିମାନେ ଆସ୍ବା ଲାଗି ଚାହୁଁଛନ୍ତି ତ ଆମେ ତମେ ଟିକେ ଆସ ଟିକେ ଜଲ୍ଦି ଆଉ କେତେ ଟଙ୍କା ନବ ଟିକେ କହ ଟିକେ କେତେ ଟଙ୍କା ନବ ଭଡ଼ା ହଁ ସମ୍ବଲପୁର ତକ୍ ସେନ୍ ଆସବାର୍ ଅଛି ଭଡ଼ା ଟିକେ କହୁନ ହଁ ସାତଶହ ଟଙ୍କା ତ ଚଲବ୍ ଆସ ଟିକେ ଯେ ଜଲ୍ଦି ଆସ ସେମାନେ ୱେଟ୍ କରିଛନ୍ତି ତ